ହଁ ହଁ ହ୍ୟାଲୋ ହଁ କିଏ କହୁଥିଲେ ହଁ ହଁ ଦେଖିଲି ଲାଗିଛି ଆପଣ କେଉଁଠୁ କେଉଁଠୁ କହୁଥିଲେ ଫୁଲବାଣୀରୁ କହୁଥିଲେ କଣ ଦରକାର ଥିଲା ଆବଶ୍ୟକ ଅଛି ଆପଣ କୁହନ୍ତୁ ହଁ ଦେହ କଣ ଆପଣଙ୍କର ଖରାପ ଅଛି ପ୍ରୋବ୍ଲେମ୍ କଣ ହେଇଛି ହଁ ହଁ ଆପଣ ଆମର ସକାଳ ଆଠଟାରୁ ଖୋଲୁଛି ବାରଟା ପର୍ଯ୍ୟନ୍ତ ପୁଣି ତିନିଟା ଚାରିଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲୁଛି ଆପଣ ଯେତବେଳେ ଆସିପାରିବେ ସବୁବେଳେ ବି ଡ଼ାକ୍ତର ଏର୍ମଜେନ୍ସିରେ ବି ସବୁବେଳେ ଆଭେଲେବୁଲ୍ ଅଛନ୍ତି ଫିସ୍ ସିଏ ନର୍ମାଲ ଫିଇସ୍ ସେମତି କିଛି ନାହିଁ ବୁଝିପାରିଲେ ନର୍ମାଲ କିଛି ନାହିଁ ଆପଣ ଆସନ୍ତୁ ଆପଣ ଆସିବେ ନା ଆଉ କିଏ ଆସିବ ହୁଁ ହୁଁ ହୁଁ ନା ନାଇ ଆପଣ ଆସନ୍ତୁ ଆପଣ ଆସନ୍ତୁ ସବୁପ୍ରକାର ଆମର ଏଠି ଫେସିଲିଟି ଅଛି ଭଲ ମେଡ଼ିସିନ ସ୍ପେଶାଲିଷ୍ଟ ଆମେ ଆଣୁଛୁ ଆଉ ଆପଣ ବରହଂମପୁର ରୁ ଆସୁଛନ୍ତି କଟକ ଏସ୍ ସି ବି ରୁ ଆସୁଛନ୍ତି ଆଉ ସମ୍ ହସ୍ପିଟାଲ୍ ଡ଼ାକ୍ତର ବି ଆମର ଅଛନ୍ତି ଭଲ ଭଲ ଷ୍ଟାପ୍ ଅଛନ୍ତି ସ୍ପେଶାଲିଷ୍ଟ ଷ୍ଟାପ୍ ଆମର ଅଛନ୍ତି ଆପଣ ଯେକୌଣସି କହିବେ ଆପଣ ମେଡ଼ିସିନର ହେଉ ସ୍କିନ୍ ର ହେଉ ଜ୍ଞାନିକ୍ ର ହେଉ କି ସର୍ଜରୀ ହେଉ କି ନହେଲେ ଆପଣ ଅର୍ଥପେଡ଼ିଷ୍ଟ ହେଉ ସବୁ ର ସ୍ପେଶାଲିଷ୍ଟ ଆମ ପାଖରେ ଆଭେଲେବୁଲ ଅଛନ୍ତି ଟ୍ୱେନଟି ଫୋର ହାୱାର୍ସ ଆଉ ଭଲ ଅପରେସନ୍ ବି ଆମର ଏଠି ହେଉଛି ଅପରେସନ୍ ବି ଆମର ଏଠି ଫାସଲିଟି ଅଛି ଏଇ ଯେକୌଣସି ଡ଼ିଫିକଲ୍ଟ ଅପରେସନ୍ ବି ଆମର ଏଠି ହେଇପାରୁଛି ଆପଣ ଆସନ୍ତୁ ନିର୍ଦ୍ୱନ୍ଦ ନିର୍ଭୟରେ ଆସନ୍ତୁ ଯାହାର ଯାହା ଅଛି ଏଠି ହେଇପାରିବ ଆଉ କଣ କୁହନ୍ତୁ କଣ କହିବାକୁ ଚାହୁଁଛନ୍ତି ହଁ ହଁ ହଁ ହଁ ଠିକ୍ ଅଛି ଆମର ଭଲ ହଁ ହଁ ଅର୍ଦ୍ଧ କପାଳି ବିନ୍ଧୁଛି ତ ମୁଣ୍ଡ ବଥା ହେଉଛି ବିନ୍ଧା ହେଉଛି ଆଉ କଣ ଆଉ କଣ ପ୍ରୋବ୍ଲେମ୍ ହେଉଛି ହୁଁ ହୁଁ ହଁ ହଁ ହଁ ନା ନାଇ କିଛି ଚିନ୍ତା କରନ୍ତୁନି ଆପଣଙ୍କ ମୁଣ୍ଡ ପାଇଁ ଅଛି ବରଂ ଆମର ବ୍ରେନର ଅଛନ୍ତି ମେଡ଼ିସିନ ଅଛନ୍ତି ଭଲ ଡ଼ାକ୍ତର ଅଛନ୍ତି ଆଉ ଏଠି ସବୁ ଫେସଲିଟି ଆଜ୍ଞା ଅଛି ଯେଉଁ ଆପଣ ଚାହୁଁଛନ୍ତି ଯେକୌଣସି ରୋଗ ପାଇଁ ଆମର ଭଲ ଫେସଲିଟି ଅଛନ୍ତି ଡ଼କ୍ଟର ଅଛନ୍ତି ଭଲ ଷ୍ଟାପ୍ ବି ଅଛନ୍ତି ଆପଣଙ୍କ ଭଲ ମେଡ଼ିସିନ୍ ବି ଆମେ ଏଠି ପ୍ରୋଭାଇଡ଼ କରୁଛୁ ହଁ ଆପଣ ଟେଲି ମେଲ୍ ହେଇପାରିବ ଟେଲିରେ ହ୍ଵାଟସପରେ ଆପଣ ଯଦି ଆପଣ ରୋଗର ବିବରଣୀ ଦେଇପାରିବେ ଆମେ ଆମେ ଯେଉଁ ହ୍ଵାଟସପ୍ ଆମେ କଣ ରୋଗ ମେଡ଼ିସିନ ଖାଇବେ ଆମେ ବି ସେଇଟା ଆଡ଼ଭାଇସ୍ କରିପାରିବୁ ଟେଲି ମେଡ଼ିସିନ୍ ବି ଆମର ଅଛି ଫେସଲିଟି ବେଟର୍ ହେବ ଆପଣ ଶୁଣନ୍ତୁ ବେଟର ହବ ଆପଣ ମେଡ଼ିକାଲ ପଳେଇ ଆସନ୍ତୁ ଏଠି ଆମର ସ୍ପେଶାଲିଷ୍ଟ ଅଛନ୍ତି ଫିଜିକାଲି ଆପଣ ଦେଖିବେ ଆପଣଙ୍କ ବୋଡ଼ିର ଚେକଅପ୍ ଅଛି ନା ଆପଣ କଣ ବ୍ଲଡ଼ ସୁଗର୍ ଶୁଣନ୍ତୁ ଆପଣ ବ୍ଲଡ଼ ସୁଗର୍ ଅଛି କି ବ୍ଲଡ଼ ସୁଗର୍ ଅଛି କି

ଶୁଣନ୍ତୁ ଆପଣ ଆପଣ ଡ଼ିଜିଜ୍ କଥା ଯାଇହେବନି କହିଲେ କେମିତି ହେବ ଶୁଣନ୍ତୁ ଶୁଣନ୍ତୁ ଛୋଟ ପିଲା ଅଛନ୍ତି ଶୁଣନ୍ତୁ ଆପଣ ଡ଼ିଜିଜ୍ ହେଇଛି ଯାଇହେବନି କହିଲେ କେମିତି ହେବ ଏଠି ଆପଣ ଏଇଠିକି ଆସିବେନି ଆପଣ ଭୁବନେଶ୍ବର ଆବଶ୍ୟକ ପଡ଼ିଲେ ପୁଣି ଯିବେ ଆପଣ ଆସନ୍ତୁ

ନାଇ ହ୍ଵାଟସପରେ ଆମେ ପ୍ରେସ୍କ୍ରିପସନ୍ ଦେଇଦବା କିନ୍ତୁ ଆପଣଙ୍କର ଯେଉଁ ବ୍ଲଡ଼ ଟେଷ୍ଟ ସାମ୍ପଲ ଟେଷ୍ଟ ହେବ ସେଇଟା କେମିତି କରିବା ଆପଣଙ୍କର ବ୍ଲଡ଼ଫ୍ଲଡ ବ୍ଲଡ଼ ୟୁରିନ୍ ଷ୍ଟୁଲ୍ ସବୁବେଳେ ଚବିଶ ଘଣ୍ଟା ଚବିଶ ଘଣ୍ଟା ଆମର ସେ ଡ଼କ୍ଟର ରହୁଛନ୍ତି ଶୁଣନ୍ତୁ ଚବିଶ ଘଣ୍ଟା ଡ଼କ୍ଟର ଆମ ପାଖରେ ଆମର ଆଭେଲେବୁଲ୍ ଚବିଶ ଘଣ୍ଟା ରହୁଛନ୍ତି ବୁଝିପାରିଲେ ଭଲ ନାଇ ତାଙ୍କର ସବଷ୍ଟିଟିୟୁଟ୍ ସବଷ୍ଟିଟିୟୁଟ୍ ଅନ୍ୟ ଡ଼କ୍ଟର ବି ସବୁ ଡ଼କ୍ଟର ସବୁବେଳେ ଚବିଶ ଘଣ୍ଟା ରହୁଛନ୍ତି ଆଭେଲେବୁଲ୍ ଧରନ୍ତୁ ଯିଏ ଜଣେ ଛୁଟି ନେଲା ତା ବ୍ୟତୀତ ଆଉ ଜଣେ ପେସେଣ୍ଟର ଆସିବ ନା ଗୋଟେ କାହାର ଗୋଟେ ଆକ୍ସିଡ଼େଣ୍ଟ ହେଲା ଆଉ କଣ ଡ଼ାକ୍ତର ରହିବନି ସବୁ ସବୁବେଳେ ଆମର ଡ଼ାକ୍ତର ସବୁବେଳେ ଡ଼କ୍ଟର ଆଭେଲେବୁଲ୍ ଅଛି ଆଜ୍ଞା ନା ନା ହଁ ହଁ ଠିକ୍ ଅଛି କାଲି ଆପଣ ମର୍ନିଙ୍ଗରେ ପଳେଇ ଆସନ୍ତୁ ଆପଣଙ୍କର ଯାହା ବୋଡ଼ି ଚେକଅପ୍ ଅଛି ସବୁ ଚେକଅପ୍ କରିଦେବା ଡ଼କ୍ଟର ଆଡ଼ଭାଇଜ୍ କରିବେ ଭଲ ସବୁ ୟୁରିନ୍ ଷ୍ଟୁଲ ବ୍ଲଡ଼ ସବୁ ଚେକଅପ୍ କରିଦେବା ଆପଣଙ୍କ ଏଠି ହଁ ହଁ ଟିକେଟ୍ ଆପଣ କରିବେ ଆପଣ ନାଁ ଗାଁ ଇତ୍ୟାଦି ଡ଼ାଟା ଆପଣ ଦେଇଦିଅନ୍ତୁ ଆପଣ ସବୁ ଦେଲେ ଆପଣ ଟିକେଟ୍ ଗୋଟେ କଲେ ଆପଣ ଆସିଲେ ଭଲ ହେବ ଆଉ ମୁଁ କରିଦେବି ନହେଲେ ଆଉ କଣ କିଛି ଅସୁବିଧା ନାହିଁ କରିଦେବି କିନ୍ତୁ ଆପଣ ଆସିବେ ଆପଣ ଆସିବେ ଯଦି ଦରକାର ପଡ଼ିଲେ ଆପଣ ଆଡ଼ମିସନ୍ କରିଦେବା ରହିବାକୁ ଆମର ବି ସବୁ ଫେସଲିଟି ଅଛି ଯଦି ଆପଣ ଆବଶ୍ୟକ ପଡ଼େ ହଁ ନମସ୍କାର ନମସ୍କାର